ଆମ ନୟାଗଡ଼ ଜିଲ୍ଲାରେ ମୁଖ୍ୟତଃ ଶିଳ୍ପ କିଛି ନ ଥିବାରୁ ଆମର ନୟାଗଡ଼ ଜିଲ୍ଲାର ଲୋକମାନେ ସମସ୍ତେ ଚାଷରେ ହିଁ ଚଳିଥାନ୍ତି ଯେମିତି କି ଋତୁ ଅନୁସାରେ ବିଭିନ୍ନ ପ୍ରକାର ଚାଷ କରିଥାନ୍ତି ଧାନ ଶୀତ ଋତୁରେ ବିଭିନ୍ନ ପ୍ରକାର ପନିପରିବା ହୁଏ ଆଖୁ ହୁଏ ମୂଳା ହୁଏ କୋବି ବିନ୍ସ୍ ଆଳୁ ବାଇଗଣ ଟମାଟ ଆଉ ଡାଲିଜାତୀୟ ସବୁ ହୋଇଥାଏ ମୁଗ ବିରି ହରଡ଼ କୋଳଥ ମାଣ୍ଡିଆ ଏସବୁ ହୋଇଥାଏ ଆଉ ଆଖୁ ମୁଖ୍ୟତଃ ଆଖୁ ହୋଇଥାଏ ଯେଉଁ ସବୁ ଉତ୍ପାଦନ ଅଧିକ ପରିମାଣରେ ଯେଉଁ ହୋଇଥାଏ ତାକୁ ଆମେ କିଛି ବଜାରରେ ବିକ୍ରି କରିଥାଉ ଆଉ ନିଜ ପାଇଁ କିଛି ସଞ୍ଚୟ କରିଥାଉ ଆଉ ସେଇଥିରେ ହିଁ ପନିପରିବାର ପରିପୋଷଣ କରିଥାଉ ଆମର ନୟାଗଡ଼ରେ ଆଉ ସେମିତି କିଛି ନାହିଁ ହେଉନାହିଁ ସେହି ଏଇସବୁ କ୍ଷେତ୍ର ହିଁ ହୋଇଛି ଆଉ